ଗ୍ରାମାଞ୍ଚଳର ସାଂସ୍କୃତିକ ପରିଚୟକୁ ବଜାୟ ରଖିବା ପାଇଁ ଆମେ ଫୁଟବଲ୍ର ଆୟୋଜନ କରିଥିଲୁ ସେଥିରୁ ଦୂରଦୂରାନ୍ତରରୁ ଲୋକମାନେ ଆସି ମଧ୍ୟ ସେଥିରେ ଭାଗ ନିଅନ୍ତି ଦୁଇ ଦଳ ମଧ୍ୟରେ ଯିଏ ବିଜେତା ହୁଏ ତାକୁ ଆମେ ୱିନର ଭାବରେ ତାକୁ ଟ୍ରଫି ଦେଉ ଦେଇଥାଉ ଟ୍ରଫି ନେଲା ପରେ ସେମାନେ ଆନନ୍ଦରେ ଯାଆନ୍ତି ଏବଂ ଏପରି ଭାବରେ ପାରମ୍ପରିକକୁ ଆମେ ସବୁବେଳେ ବଜାୟ ରଖିବୁ